ଆମ ଗାଁର ଲୋକମାନେ ସାଧାରଣତଃ ଅଭାବ ପାଇଁ ଋଣ ନେଇଥାନ୍ତି ଋଣ ନେବା ପାଇଁ ଆମର ମହାଜନମାନଙ୍କ ପାଖକୁ ଯାଇଥାନ୍ତି ଯେଉଁଟାକି ଅଧିକା ତାଙ୍କୁ ସୁଧ ଦବାକୁ ପଡ଼େ କିନ୍ତୁ ଆଜିକାଲି ଆମ ସରକାର ସୁବିଧା କରିଥିବାରୁ ବ୍ୟାଙ୍କକୁ ସମସ୍ତେ ଯାଆନ୍ତି ଋଣ ନେବା ପାଇଁ ଏହି ଋଣ ନେଇ ନିଜର ଆର୍ଥିକ ମାନ ମାନଦଣ୍ଡକୁ ସ୍ୱଚ୍ଛଳ କରନ୍ତି